ଶିକ୍ଷା ନିଯୁକ୍ତ କ୍ଷେତ୍ରରେ ମହିଳାମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମୁଖୀନ ହୋଇଥାନ୍ତି ଯଦି ଜଣେ ସାଧାରଣ ବ୍ୟକ୍ତି ମହିଳା ଅଧିକା ନମ୍ବର ରଖେ ପାସ କରିଛି ତାକୁ ଗହଳି କ୍ଷେତ୍ରରେ ବହୁତ ସମସ୍ୟା ଦେଖାଯାଇଥାଏ ଏବଂ ସାଧାରଣ ବ୍ୟକ୍ତି ମହିଳାକୁ ଚାକିରି ମିଳେ ନାହିଁ ଶିକ୍ଷା ଯେତେ ଥିଲେ ସନ ସମ୍ମାନତା ବେଦଭାବ ଦେଖାଯାଏ ଆଦିବାସୀ ହରିଜନ ମହିଳା ମାନଙ୍କୁ ଆଗା ଗତିକ ମଳିଥାଏ କଲେଜ ସ୍କୁଲକୁ କିମ୍ବା କଲେଜକୁ ଆଗୁଆ ସିଟ ସୁରକ୍ଷଣ ଅଥା ମଧ୍ୟ ହାଟନ୍ ହଲା ଝିଅ ମାନେ ବିଲ କୁଲ ସୁରକ୍ଷଣ ନୁହଁନ୍ତି ଚାକିରୀ ମଧ୍ୟ ନାହିଁ ପାଠପଢ଼ି ସବୁ ଥିଲେ କ'ଣ ହବ ଏବେ ନବୀନ ସରକାରଙ୍କ ର ଖେପେ ନାରୀ ଆଉ ଘରେ ବସି ବସି ନାହିଁ ବିଭିନ୍ନ କାମ ଯୋଗାଇ ଦିଅନ୍ତି ଏସ ଏଚ ଡ଼ି ମାଧ୍ୟମରେ ବି ଯୋଗାଇ ଦିଅନ୍ତି ଆଉ କେତେ ସରକାର ଆମପାଇଁ ପାଞ୍ଚଟଙ୍କାର ବସ ଆଇଲାଣି ସ୍ୱାସ୍ଥ୍ୟ କାର୍ଡ଼ ଆଇଲାଣି ବିଜୁସ୍ୱାସ୍ଥ୍ୟ କାର୍ଡ଼ ଆଇଲାଣି କେତେ କେତେ ସ୍ୱାସ୍ଥ୍ୟ କାର୍ଡ଼ କେତେ ସ୍ୱାସ୍ଥ୍ୟ କାର୍ଡ଼ ନେଲେ ଆମର କେତେ ଉପକାର ହଉଛି ଶୁଣୁ ଆମେ ହସ୍ପିଟାଲ ଗଲେ ଆମର ଫ୍ରି ଚିକିତ୍ସା ହଉଛି ପାଞ୍ଚଟଙ୍କା ବସରେ ଆମେ ଯାଇପାରୁଛୁ ଗାଁ ଧୂରକୁ ଯାଇପାରୁଛୁ